ଆଗକାଳରେ ଆମେ ଯେନ୍ତା ମାଛ ଧର୍ବାର୍ ଲାଗି ବନ୍ଧ ଓ ପୋଖରୀ ଆର୍ ନାଳ ନର୍ଦ୍ଦମାକେ ଯେନ୍ ଯାଉଥୁନୁ ସେ ବେଲର୍ କଥାଟା ତା ମାନେ ସେତେବେଲେ କିଛି ସୁବିଧା ନାଇଁ ଥାଇ ମାନେ ଏବେ ଯେନ୍ ସୁବିଧାଟା ଅଛେ ସେତେବେଲେ କାଣା ଅସୁବିଧାଟା ଥିଲା ଅସୁବିଧାଟା ବୋଏଲେ ସେତେବେଲେ ଖାଲି ଯାଇକିରି ଇଟା ପାଣି ଶୁଖଲେ ଯାଇ ଧରି ହଉଥିଲା ତାପରେ କି ଯେନ୍ ଜାଗାରେ ଛାଡ଼୍ବାକେ ହଉଥିଲା ପାଣି ବନ୍ଧଟା କାଟିକି ତାକେ ଧର୍ବାକେ ହଉଥିଲା ଜାଲ ବି ଥିଲା ଏବେ ତ ବିଭିନ୍ନ ପ୍ରକାର ଜାଲ ବାହାରୁଛେ ଆଗର୍ ଲୋକ ବହୁତ ହଇରାଣ ହରକତ ହଉଥିଲେ ତା ପଛେ ହେତେ ମାଛ ଯେନ୍ ଛାଡ଼ିକିରି ମଧ୍ୟ ଧରି ନାଇଁ ପାରୁଥିଲେ ତାର୍ ପ୍ରଣାଳୀଟା ଏବେ ବହୁତ କିଛି ବଦଲି ଯାଇଛେ ବିଭିନ୍ନ ପ୍ରକାର ଜାଲ ଆସୁଛେ କଣ୍ଟା ଆସୁଛେ ତାଙ୍କର୍ କଣ୍ଟା ଆସୁଛେ ତା ପଛେ ବଡ଼ ବଡ଼ ଜାଲ ମାନେ ଆସୁ ତା ପଛେ ବିଭିନ୍ନ ତରିକାରେ ଡଙ୍ଗାରେ ମଧ୍ୟ ଯେନେ ପାଣି ଅଧିକା ହଉଛେ ସେଟାବି ମଧ୍ୟ ଧରି ହଉଛେ ଆର୍ ସବୁ ସୁବିଧାଟା ହଉଛେ ଆମକୁ ଇଗିଡ଼ି ବହୁତ କିଛି ଡେଭଲପ୍ କରିଛେ ଆର୍ ଦିନୁ ଦିନ୍କେ ବଦଲି ଯାଉଛେ ଫିକା ଜାଲ୍ ବି ମଧ୍ୟ ମିଳୁଛେ ଲୋକ୍ ଏକ୍ଲା ବି ମାଛ ମାରି ପାରୁଛନ୍ ଦୁଇ ଜଣ ଚାରଜଣରେ ବି ଯେନ୍ଟା ଆଠ୍ ଦଶ୍ ଜଣ ହେଲେ ମାରି ହେଉଥିଲା ଆଗ ଏବେ ଦୁଇ ଜଣ ଚାର୍ ଜଣରେ ବି ହେଇଯାଉଛେ ଜଣେ ମଧ୍ୟ ଯଦି ଏଟା ମାରବି ବୋଏଲେ ବି ମାଛ ମାରି ପାର୍ବା ଆରାମରେ କିଛି ଅସୁବିଧା ନାଇଁ ହୁଏ